ଆମ ଗାଁରେ ଗୋଟିଏ ବିରାଟକାୟ ଜଳାଶୟ ବା ପୋଖରୀ ଅଛି ସେଇ ଜଳାଶୟକୁ ଯତ୍ନ ନେବା ପାଇଁ ଆମେ ବ୍ଲକ୍କୁ ମଧ୍ୟ ଜଣାଇ ଥିଲୁ ଏବଂ ପୋଖରୀର ଚାରିିକୋଣରେ ଫୁଲ ବଗିଚା ଇତ୍ୟାଦି ଲଗାଇବା ପାଇଁ ଅନୁମତି ମଧ୍ୟ ମାଗୁଥିଲୁ ଆମେ ଯଦି ପୋଖରୀକୁ ଯତ୍ନ ଭାବରେ ସଫା ସୁୁତୁରା ରଖିବା ତା'ହେଲେ ପରିବେଶ ମଧ୍ୟ ସଫା ରହିବ ପରିବେଶ ସଫା ରହିଲେ ଆମେ ନିଜେ ସୁସ୍ଥ ମନବଳ ନେଇ ପୋଖରୀରେ ଯାଇପାରିବା ଆମର କର୍ତ୍ତବ୍ୟ ଏତିକି ଯେ ଆମେ ସଦାସର୍ବଦା ପୋଖରୀକୁ ନିଜର ସମ୍ପତ୍ତି ବୋଲି ଭାବି ନିଜେ ଯତ୍ନ କରିବା ଏବଂ ବିଭିନ୍ନ ପ୍ରକାର ଫୁଲ ଗଛ ବଗିଚା ଇତ୍ୟାଦି ତିଆରି କରି ପୋଖରୀକୁ ସୁନ୍ଦର ଭାବରେ ଗଠନ କରିବାକୁ ଆଗେଇ ଯିବା ଓ ପରିବେଶ ମଧ୍ୟ ସଫାସୁତୁରା ରହିବ ଆମେ ପୋଖରୀ ଯେ ଯେମିତି ପାଣି ଅଟକାଇବା ତା'ର ପାଇଁ ଡ୍ୟାମ୍ର ବ୍ୟବସ୍ଥା ମଧ୍ୟ କରିବା ଯାଦ୍ୱାରା ଫାଣି ରହିଲେ ଆମେ ଚାଷ ବାସ କାମରେ ମଧ୍ୟ ଲଗାଇଥାଇପାରୁ ଏବଂ ଦୁଇପଇସା ଆମେ ସେଇ ଜଳାଶୟରୁ ଉତ୍ପାଦନ କରୁ ଏବଂ ମାଛ ଚାଷ ଚାଷ ଦ୍ୱାରା ମଧ୍ୟ କିଛି ରୋଜଗାର ଆମକୁ ମିଳିଥାଏ ପୋଖରୀରୁ ଆମେ ସବୁବେଳେ ଧ୍ୟାନ ଦବାକୁ ପଡ଼ିବ ଯେ ପୋଖରୀ ଠିକ୍ ଭାବରେ ରହିଲେ ଆମେ ଦୁଇପଇସା ରୋଜଗାର କରିପାରିବା ଏବଂ ପରିବେଶ ମଧ୍ୟ ନିର୍ମଳ ରହିବ